ମୁଁ ମୁଁ ତ ବାହାର ଜାଗାକୁ ଯିବା ପାଇଁ ଭଲ ପାଏ କେଉଁଠି ଠାକୁର ଫାକୁର ପାଖକୁ ଯିବା ପାଇଁ ଘଞ୍ଚ ଜଙ୍ଗଲ ପାହାଡ଼ ବେଳାଭୂମି ଭଲ ଲାଗେ ଆଉ ତାରିଣୀ ପାଖକୁ ଗଲା ବେଳକୁ ଜଙ୍ଗଲ ପଡ଼େ ବଡ଼ ଜଙ୍ଗଲ ପଡ଼େ ସେଇଠି ବହୁତ ଖୁସି ଲାଗେ ଭୟ ଲାଗେ କିନ୍ତୁ କିନ୍ତୁ ଭାରି ଖୁସି ଲାଗେ ଗଛ ଗୁଛ ସବୁ ବିଭିନ୍ନ ରକମର ପାହାଡ଼ ପର୍ବତ ଦେଖି ବହୁତ ଭଲ ଲାଗେ ତଳେ ବଳ ଥିଲା ଦୁନିଆ ଆଡ଼େ ମାଆ ସତ କଥା ଯାଉଥିଲୁ ଆଉ ବଳ ଗଲା ଆଉ କେଉଁଠି ଇଚ୍ଛା ପୁରୀ ବି ଯିବା ପାଇଁ ଖୁବ୍ ଖୁସି ଲାଗେ ଚନ୍ଦ୍ରଭାଗା ଯାଇଥିଲୁ ସେଇଠି ସୂର୍ଯ୍ୟ ଉଦୟ ହଉଥିବେ ସେ ପାଣିରେ ଯେଉଁ ସବୁ କିରଣ ସବୁ ପଡ଼ୁଥବ ସେ ବହୁତ ଖୁସି ଲାଗେ ପୁରୀ ସମୁଦ୍ରରେ ଲହଡ଼ା ଭାଙ୍ଗିଛୁ ସେ ସବୁ ବହୁତ ଭଲ ଲାଗେ ବଳ ଗଲା ଆଉ ତ କେଉଁଠିକି ଯିବା ପାଇଁ ଇଚ୍ଛା ନାହିଁ ଆଉ ଯାଇ ବି ପାରୁ ନାହିଁ ଏହିସବୁ ଆଉ କ'ଣ ନା